ବଗିଚା ମୋର ଘର ସାମ୍ନାରେ ହିଁ କରେ ଅଗଣାରେ ହିଁ କରେ ମୁଁ ଆମର ଘର ଚାରିପାଖେ ପାଣିର ସୁବିଧା ଅଛି କୂଅରୁ ଆମେ ପାଣି ଉଠାଇ ମେସିନ୍ ବ୍ୟବହାର କରି ଆମେ ବଗିଚା କରିଥାଉ ଫୁଲ ଗଛ ବିଭିନ୍ନ ପ୍ରକାର ଫୁଲ ଗଛ ବି ଲାଗିଛି ଯେ ଫୁଲ ଆମର ଫୁଲବାଣୀ ବଜାରକୁ ବି ପ୍ରତ୍ୟେକ ଦିନ ଆସୁଛି ଏବଂ ବାଡ଼ିରେ କାକୁଡ଼ି ଜହ୍ନି କଲରା ଭାଜି ଶାଗ ଏବଂ ଝୁଲଣ ଇତ୍ୟାଦି ସବୁ ଲାଗିଛି ନିଜେ କଞ୍ଚା ଜିନିଷ ପନିପରିବା ଶାଗ ଘରେ ଖାଇବା ସଙ୍ଗେସଙ୍ଗେ ଆମେ ବଳକା ଜିନିଷ ବଜାରକୁ ମଧ୍ୟ ପଠାଇଥାଉ ବଜାରରୁ ଆମେ କୌଣସି ପ୍ରକାର ଜିନିଷ କିଣି ପନିପରିବା ରୂପେ ବ୍ୟବହାର କରୁନାହିଁ କାରଣ ଆମେ ବିନା ସାରରେ କେବଳ ଗୋବର ଖତ ଦେଇ ଆମେ ଜିନିଷ ତିଆରି ଥାଉଁ ତେଣୁ ଆମର ସୁସ୍ୱାଦୁ ଖାଦ୍ୟ ବାହାରକୁ ଆସିଲେ ବଜାରରେ ଲୋକେ ଆଗ୍ରହ ସହିତ ନେଇଯାନ୍ତି ଆମେ ପାଣି ପାଇଁ ଆଉ ମେସିନ୍ କୂଅରେ ବସାଇ ସବୁଠାରୁ ଭଲ ରୂପେ ବ୍ୟବହାର କରିଥାଉ କାରଣ ଗୋଟିଏ ଜିନିଷ ଆମକୁ ସୋଲାର୍ ମେସିନ୍ ମିଳୁନାହିଁ ସୋଲାର୍ ଗୋଟିଏ କିଣିପାରୁ ନାହିଁ ଯଦି ସୋଲାର୍ ବସାଇଥାନ୍ତୁ କରେଣ୍ଟ ଯେଉଁ ସମୟରେ ଚାଲି ଯାଉଛି ସେ ସମୟରେ ଆମେ ସୋଲାର୍ ରେ ପାଣି ମଡ଼ାଇ ବହୁତ ଉପକାର ହୁଅନ୍ତୁ ତେଣୁ ସୋଲାର୍ ମେସିନ୍ ଟା ପାଇଁ ଆମେ ଟିକେ କଷ୍ଟଦାୟକ କିଣିବା ପାଇଁ ଏଣୁ ଆମେମାନେ ହଳ ମଧ୍ୟ ଭିତରେ ତ ପଶିବ ନାହିଁ ଚାରି କାନି ବାଡ଼ ବନ୍ଦୀ କରି ରଖିଛୁ ତେଣୁ ପାୱାର ଟିଲର ଭିତରେ ଆମେ ରଖିଥାଉ ପାୱାର ଟିଲରରେ ଚାଷ କରି ସେହିଠେଇଁ ଆମେ ପନିପରିବା ଚାଷ ଆରାମସେ କରୁ